କନ୍ଧମାଳ ଜିଲ୍ଲାରେ ଦେଖିବାକୁ ଗଲେ ଗୋଟିଏ ମୁଖ୍ୟ ଚିକିତ୍ସାଳୟ ଅଛି ଏବଂ ସେଠି ଫର୍ମାସୀ ଏବଂ ନର୍ସ ଟ୍ରେନିଂ ଜିଏନମ ଟ୍ରେନିଂ ସବୁ ସୁବିଧା ରହିଅଛି ଏବଂ ଏହି ଡାକ୍ତରଖାନାରେ ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ଛାତ୍ର ଛାତ୍ରୀ କିଛି ସୁବିଧା ମଧ୍ୟ ପାଇ ପାରୁନାହାନ୍ତି ଏବଂ ସୁବିଧା ଗୁଡ଼ିକୁ ଉପଲବ୍ଧ କରିବା ପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଇଫ ଲାଇନ ହସ୍ପିଟାଲରେ ନବଜୀବନ ହସ୍ପିଟାଲ ମଧ୍ୟ ତାଙ୍କର କିଛି ଗୁରୁତ୍ଵପୂର୍ଣ୍ଣ ଅବଦାନ ମଧ୍ୟ ରହିଛି ଏବଂ ସେଠି ଆମେ ଦେଖିବାକୁ ଗଲେ ଫାର୍ମାସୀ କ୍ଲିନିକାଲି ସବୁ ସୁବିଧା ରହିଛି ସବୁ ଟେଷ୍ଟିଙ୍ଗ ମଧ୍ୟ କରାଯାଏ ଏବଂ ମେଡ଼ିସିନ ପତ୍ର ମଧ୍ୟ ସେଠି ବ୍ୟବହାର କରାଯାଏ ସମସ୍ତଙ୍କୁ ଦିଆହୁଏ